ଆମ ଦେଶର ଡାକ୍ତରଖାନା ଏବଂ ଚିକିତ୍ସା ସେବା ଏବେ ବହୁତ ଭଲ ଅଛି ଆଗ କାଳରେ ଲୋକମାନେ କିଛି ସୁବିଧା ପାଇପାରୁନଥିଲେ ବହୁତ ଜୀବନହାନି ହେଉଥିଲା ବର୍ତ୍ତମାନ ଆମ୍ବୁଲାନ୍ସ ସେବା ଭଲ ଔଷଧ ଏବଂ ଭଲ ଡାକ୍ତର ସଦାବେଳେ ରହୁଛନ୍ତି ଔଷଧ ବି ମାଗଣାରେ ମିଳୁଛି ଲୋକମାନେ ବହୁତ ଉପକୃତ ହୋଇପାରୁଛନ୍ତି ମୋର କୋଭିଡ଼ରେ ବହୁତ ଲୋକ ଜୀବନହାନି ଘଟିଲା ଏବଂ ବହୁତ ହଇରାଣ ହେଲେ ଲୋକମାନେ ଘରୁ ବାହାରକୁ ବାହାରି ପାରିଲେ ନାହିଁ ଆମେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବା ପାଇଁ ସରକାର ଆଉ କିଛି ଆମ୍ବୁଲାନ୍ସ ଏବଂ ଔଷଧ ଯୋଗାଇ ଦେବା ଉଚିତ୍ ଲୋକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିବା ଉଚିତ୍ ଲୋକମାନେ ଯେଉଁ ଔଷଧ ବାହାରୁ କିଣୁଛନ୍ତି ତାହା ଡାକ୍ତରଖାନାରେ ମିଳିବା ଉଚିତ୍ ତା'ହେଲେ ଲୋକମାନେ ଅଧିକ ଖୁସି ହୋଇ ଡାକ୍ତରଖାନାକୁ ଆସିବେ